ଛବିଶ ଏପ୍ରିଲ ଦୁଇ ହଜାର ସତର ଦଶ ଫେବୃଆରୀ ଦୁଇ ହଜାର ଅଠର ଦୁଇ ଜାନୁଆରୀ ଦୁଇ ହଜାର ଉଣେଇଶ ଅଠେଇଶ ଡିସେମ୍ବର ଦୁଇ ହଜାର କୋଡ଼ିଏ ପଚିଶ ନଭେମ୍ବର ଦୁଇ ହଜାର ଏକୋଇଶ